ବିଜ୍ଞାନ ବବୈଷୟିକ ଉଦ୍ଭାବନ ଦ୍ୱାରା ଆମ ମଣିଷମାନଙ୍କୁ ବିଭିନ୍ନ ସହଜ ଓ ଉନ୍ନତ କରିବାରେ ସାହାଯ୍ୟ କରିଛି କାରଣ ଆମର ଆଧୁନିକ ଯୁଗ ବର୍ତ୍ତମାନ ବିଜ୍ଞାନର ଉଦ୍ଭାବନ ଚାଲିଚି ତ ବିଜ୍ଞାନ ଉଦ୍ଭାବନ ବା ବୈଷୟିକ ଉଦ୍ଭାବନା ଦ୍ୱାରା ମଣିଷ ସୁଖଶାନ୍ତିରେ ରହିବା ପାଇଁ ବା ଆରାମଦାୟ ରହିବା ପାଇଁ ସାହାଯ୍ୟ କରୁଛି ଯେମତି ଉଦାହରଣ ସେ ପ୍ରଥମେ ମଣିଷ ଚାଲି ଚାଲି ପାଦରେ ଯିବା ଆସିବା କରୁଥିଲା ତ ଦୂର ସ୍ଥାନକୁ ଯିବାରେ ତାହାକୁ ଅସୁବିଧା ହଉଥିଲା ଠିକ୍ ସମୟରେ ପହଞ୍ଚେଇ ପାରୁନଥିଲା ସମୟର ଆବଶ୍ୟକତା ପଡ଼ୁଥିଲା ତ ଏବେ ବିଜ୍ଞାନ ଦ୍ୱାରା ବିଭିନ୍ନ ଯାନବାହାନର ଉଦ୍ଭାବନ ହେଲା ଯାହାଫଳରେ କି ମଣିଷ ସହଜରେ ଗୋଟେ ସ୍ଥାନ ଅନ୍ୟ ସ୍ଥାନକୁ ଯିବା ଆସିବା କରିପାରୁଛି ଖୁବ କମ୍ ସମୟ ମଧ୍ୟରେ ମଧ୍ୟ ପହଞ୍ଚି ପାରୁଛି